ଆପଣ ସ୍ୱାଇଁ ବାବୁ କହୁଛନ୍ତି କି ଆପଣ ଆପଣ ଆପଣଙ୍କର ହିଁ ପରିବା ଦୋକାନ ଅଛି ନା ମୋର କିଛି ଆପଣଙ୍କ ଠାରୁ ପରିବା କିଣିବାର ଥିଲା ଆପଣଙ୍କ ଦୋକାନରେ କ'ଣ କ'ଣ ପରିବା ଅଛି କି ଅ ହଁ ମୋତେ କେଉଁ କେଉଁ ପରିବାର ଡିମାଣ୍ଡ ଅଧିକ ଅଛି ଲୋକମାନଙ୍କ ଆଜ୍ଞା ଆଉ କେତେ ରେଟ୍ ଅଛି କି ସବୁ ଯାକର ଆଉ ଆଳୁ କେଜି କେତେ ଅଛି ଆଚ୍ଛା କଞ୍ଚାଲଙ୍କା ଅଛି କି କେଉଁଟା ଅଧିକ ପରିମାଣରେ ସେଲ୍ ହୁଏ ଆଜ୍ଞା କଟିକି ପୋଟଳ କେତେ ରେଟ୍ ଅଛି କି ଓହୋ ଆଜ୍ଞା ଆଉ କଟିକି ପୋଟଳ କେଜିଟେ ଆଉ ଆଳୁ ଦୁଇ କେଜି ଆଉ ପତ୍ର କୋବି ହାପ୍ କେଜି ଆଉ ଫୁଲ କୋବି କେଜିଟେ ତା ସହିତ ଆଉ କିଛି ପରିବା ଅଛି କି ଭଲ ଫ୍ରେସ୍ ଥିବ ଆଜ୍ଞା ଆଜ୍ଞା କିଛି ମୋ ପାଇଁ ରାସନ୍ ଆଣିବାର ଥିଲା ଆଜ୍ଞା ସୁଜି ତେଲ ଆଉ ମସଲା ଆଉ ଆଜ୍ଞା ଆପଣ କହିବେ କି ହଁ ପନିପରିବା ସହିତ କହୁଛି ତ ଆଳୁ କେଜି ବାଇଗଣ କେଜିଟେ ପତ୍ରକୋବି ଦୁଇ କେଜି ଟୋମାଟୋ ହାପ୍ କେଜି ଆଉ ସୁଜି କେଜିଟେ ଆଉ ମସଲା ଦୁଇ ପ୍ୟାକେଟ୍ ଆଉ ତେଲ ଚାରି ପ୍ୟାକେଟ୍ ଆଉ କଞ୍ଚାଲଙ୍କା ତିନିଟା ଆଉ ଧନିଆ ପତ୍ର ବିଡ଼ାଟେ ଆଉ ଶାଗ ପାଞ୍ଚ ବିଡ଼ା ନା ଆପଣ ଡେଲିଭରୀ କରିଦେବେ କି ଆଜ୍ଞା ଆଜ୍ଞା ପୁସ୍ତକ ମନ୍ଦିର ଫାର୍ଷ୍ଟ ବଡ଼ ସାହିରେ ଆଉ କେଉଁଠି ଦୋକାନଟି କରୁଛନ୍ତି କି ଆଜ୍ଞା ଆଜ୍ଞା ମେନ୍ ରୋଡ଼୍ରେ ହଉ ଠିକ୍ ଅଛି ଆଜ୍ଞା ଡେଲିଭରୀ କରିଦିଅନ୍ତୁ ହଉ ରଖୁଛି